ନିର୍ବାଚନ ସମୟରେ ପଢ଼ାପଢ଼ି କରିବା ସମୟରେ ନିର୍ବାଚନ ପ୍ରଚାର ଗାଡ଼ି ଦ୍ୱାରା ବହୁତ ଅସୁବିଧା ହୋଇଥାଏ ପଢ଼ାପଢ଼ି କରିବାକୁ ଏବଂ ଦଳୀୟ ସମସ୍ତଙ୍କ ମାନେ ଘରେ ପସି ଭଙ୍ଗାରୁଜା ସମାନ କରନ୍ତି ଏବଂ ଟଙ୍କା ଲୁଟ ମଧ୍ୟ କରିଥାନ୍ତି